ସମସ୍ତେ ଲୋକମାନେ କିଛି ନା କିଛି କାମରେ ବ୍ୟସ୍ତ ଥାଆନ୍ତି ଏବଂ ତାଙ୍କର ଏଣ୍ଟଟେନମେଣ୍ଟ୍ ବା ତାଙ୍କର ଆନନ୍ଦ କେଉଁଥିରେ ମିଳିବ ତାହା ହେଉଛି ଖେଳ ଏବଂ ଏହି ଖେଳ ଦ୍ଵାରା ସେମାନେ ତାଙ୍କ ମସ୍ତିଷ୍କକୁ ଫ୍ରି କରିଥାନ୍ତି ଅର୍ଥାତ୍ କିଛି ଆରାମ ପାଇଥାନ୍ତି ଏହି ଖେଳ ଦ୍ଵାରା ଏହି ଖେଳକୁ ସମସ୍ତେ ଖେଳନ୍ତି ଖେଳ ବିଭିନ୍ନ ପ୍ରକାରର ହୋଇଥାଏ ଯଥା ଘର ଭିତରେ ଖେଳୁଥିବା ଖେଳ ଏବଂ ଘର ବାହାରେ ଖେଳୁଥିବା ଖେଳ ଘର ଭିତରେ ଖେଳୁଥିବା ଖେଳ ଗୁଡ଼ିକ ବୟସ୍କ ଲୋକମାନେ ଯେଉଁମାନେ ଅଧିକ ପରିଶ୍ରମ କରିପାରିବେ ନାହିଁ ଡିଆଁ ବୁଲା କରିପାରିବେ ନାହିଁ ସେମାନେ ଏହି ଖେଳକୁ ଖେଳନ୍ତି ଏବଂ ଯେଉଁ ଖେଳ ଗୁଡ଼ିକ ବାହାରେ ଖେଳନ୍ତି ତାହା ବିଶେଷତ୍ୱ ଯୁବ ପିଢ଼ି ଏବଂ ପିଲାମାନେ ଖେଳନ୍ତି ସେମାନେ ବାହାରକୁ ଯାଇ କ୍ରିକେଟ୍ ଫୁଟବଲ୍ ହକି ଇତ୍ୟାଦି ଖେଳ ଖେଳନ୍ତି ଏବଂ ଆହୁରି ଅନେକ ଖେଳ ଅଛି ଯେଉଁମାନେ ଯେଉଁ ଗୁଡ଼ିକ ସେମାନେ ଖେଳନ୍ତି ଏବଂ ଏହି ଖେଳ ଦ୍ୱାରା ସମସ୍ତଙ୍କୁ ଆନନ୍ଦ ମିଳିଥାଏ ଏବଂ ଏହି ଖେଳ ଦ୍ୱାରା ଏହି ଖେଳର କିଛି ଅଂଶ ଅଛି ଯେଉଁ ଗୁଡ଼ିକ ଦ୍ୱାରା ଯେଉଁ ଗୁଡ଼ିକ ଭଲ ଖେଳିଲେ ଆମେ ବିଭିନ୍ନ ସ୍ଥାନକୁ ଯାଇପାରିବା ଅର୍ଥାତ୍ ଦେଶ ବାହାରେ ମଧ୍ୟ ଆମେ ଖେଳ ଗୁଡ଼ିକ ଖେଳି ପ୍ରାଇଜ୍ ଜିତି ପାରିବା ଏହି ଖେଳ ଗୁଡ଼ିକ ଦ୍ୱାରା ଅନେକ ଲୋକ ଉନ୍ନତି କରିପାରିଚନ୍ତି ଖେଳକୁ ସମସ୍ତେ ଖେଳିଥାନ୍ତି ଏବଂ ଖେଳକୁ ଖେଳିବା ପାଇଁ ମଧ୍ୟ ସମସ୍ତେ ପସନ୍ଦ କରନ୍ତି ଛୋଟ ପିଲା ଠୁ ଆରମ୍ଭ କରି ବୁଢ଼ା ଲୋକ ମଧ୍ୟ ଏହି ଖେଳ ଖେଳନ୍ତି ଏହି ଖେଳ ଖେଳିବା ଦ୍ଵାରା ସମସ୍ତଙ୍କୁ ଆନନ୍ଦ ମିଳିଥାଏ କାରଣ ଏହି ଖେଳ ଦ୍ଵାରା ଅନେକ କିଛି ଆମେ ଲାଭ ପାଇଥାଉ